ହଁ ଆଁ ହଁ ହଁ କେନୁ କହୁଥିଲେ ହଁ କା'ଣା କର୍ବାର୍ ଥିଲା ସବୁବେଳେ ତ ଖୁଲ୍ସି ମୁଇଁ ନଅ ବଜେରୁ ସାଢ଼େ ବାର ଆଉ ସାଢ଼େ ବାର ଏକ୍ ଦେଢ଼୍ ବଜେ ବନ୍ଦ୍ କରିକି ସାଢ଼େ ତିନ୍ ଚାଏର୍ ବଜେ ଆଡ଼େ ଖୁଲ୍ସି କା'ଣା କା'ଣା ଦର୍କାର୍ ଥିଲା କହୁନ୍ ଜଲ୍ଦି କହୁନ୍ ଓହୋ ହୁଁ ହୁଁ କା'ଣା କର୍ବାର୍ ଥିଲା କେତେ ଲୋକ୍ର କର୍ବାର୍ ଥିଲା ହଁ ହଁ ହଁ ବେଲେ ହଁ କର୍ମା ଆଉ ପୁରା ତିରିଶ୍ ଜଣ୍ ବେଲେ ତାଙ୍କର୍ ଲାଗି ବି ଟିକେ ଟାଇମ୍ ଦେଇଦେମା ନା ହଁ ହଁ ମୁଁ ଯାଏସି ପ୍ରାୟ ଯାଏସି ତମର୍ ଗାଁ ଯେ ଇହାଦେ ରେଟ୍ପତର୍ ଟିକେ ବଢ଼ିଛେ ଏକା ଆଗ୍ରୁ କହିଦେଉଛେଁ ମାନେ ଜନ ପ୍ରତି ହିସାବେ ନେବେ କି ପୁରା ସମସ୍ତଙ୍କର ଯେତେ ଲୋକ୍ ଥିବେ ସମସ୍ତଙ୍କେ ନେଇକିରି କର୍ମା ନାଇ ନାଇ କା'ଣା ହେଉଛେ କି ଅଲ୍ଗା ଦାମ୍ ଆରୁ କାଟ୍ଲେ ଅଲ୍ଗା ଦାମ୍ ହେଉଛେ କି ନି ଇହାଦେ ହେୟାର୍ ଷ୍ଟାଇଲ୍ ମାନେ ଅଲ୍ଗା ଅଲ୍ଗା ଆଉଛେ

ନାଇ ହେଟା ବଡ଼୍ କଥା ନୁହେଁ ସେ କରିଦେମା ଯେ ବାକି ପଏସାପତ୍ର୍ ଉପ୍ରେ ନିର୍ଭର୍ କରୁଛେ କି ନି ଇହାଦେ ସବୁ ତ ଖର୍ଚ୍ଚାବର୍ଚ୍ଚା ହେଲାନ କ୍ରିମ୍ଫ୍ରିମ୍ ଲାଗ୍ବା କ୍ରିମ୍ଫ୍ରିମ୍ ଲାଗ୍ବା ବ୍ଲେଡ଼୍ମାନ୍ ବ୍ଲେଡ଼ ନୂଆଟା ଲାଗ୍ବା ଫେର୍ କଇଁଚି ଫେର୍ ଧାର୍ କର୍ବାର୍କେ ପଡ଼୍ବା ତାଙ୍କର୍ନେ ଫେର୍ ଟାଇମ୍ ବି ଆମ୍କୁ ଦରକାର୍ ଭୁକେ ଭୁକେ ଶୁଷେ ଫେର୍ ରହେବାର୍କେ ପଡ଼ସିନା ବେଲେ ହେଥିର୍ଲାଗି ଟିକେ ନାଇ ହେଟା ନୁହେସେ ଯେ ବାକି କେନ୍ତା କେନ୍ତା କର୍ମା ଦେଖ କେତେ କେତେ ଦେବ କେନ୍ ହିସାବେ ଯେ ମୁଇଁ ତ ଜନ୍ ପ୍ରତି ନେଲେ ଟଙ୍କା ପଚାଶ ଭିତ୍ରେ ତା'ର୍ମାନେ ହେବାର୍ କଥା ବଲ ତ ନେହେଲେ ନାଇ ପୁଶେ ଶୁନତ କୁଡ଼ିଏ ଲୋକ୍ କର୍ବ ବେଲେ ଦୁଇ ଜଣ୍କେ ଫ୍ରି ପଛେ କରିଦେବି ମୁଇଁ ନାଇ ହୁଏ ହଁ ମାନୁଛେ ଯେ କେତେ ଟିକେ ନି ହେଉଛେ କିନି ଟିକେ ହେଟା

ଯେ ସେଟା ଅଲ୍ଗା କଥା ଖାନା ପିନା ତ ଟିକେ ନି ହେଲେ ତ ନି ହୁଏ ଯେ

ହଁ ଯେ ଟାଇମ୍ କା'ଣା ହେଉଛେ ନା ସମିଆକେ ଦେଖ୍ଲା ବେଲେ ଟିକେ ଇହାଦେ ଇଟା ହେଉଛେ କିନି ଟିକେ ନି ହେଲେ ନି ପୁଶାବାର୍ ଖର୍ଚ୍ଚ ଟାଇମ୍ ଯେନ୍ ପ୍ରକାର୍ ହେଇଛେ ଯାହା ଖର୍ଚ୍ଚା ବେଶୀ ହେଉଛେ ନା ହଁ ଠିକ୍ ଅଛେ ହଉ ମୁଇଁ ଭିଡ଼୍ରେ ଅଛେଁ ରଖୁଛେଁ ହାଏଁ ହଁ ମୁଇଁ ଟିକେ ଭିଡ଼୍ରେ ଅଛେଁ ଟିକେ ରଖୁଛେଁ ହଉ ହଉ ହଁ ରଖୁଛେଁ